ଆଜିର ବିକଶିତ ଦୁନିଆରେ ସମସ୍ତେ ନୂତନ ନୂତନ ଟେକ୍ନୋଲୋଜିକୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି ବିଗତ କୋଡ଼ିଏ ବର୍ଷ ମଧ୍ୟରେ ଦୁନିଆ ଯେମିତି ଥିଲା ଆଜି କିନ୍ତୁ ସେମିତି ନାହିଁ ଆଜି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ମନୁଷ୍ୟ ବିଭିନ୍ନ ପ୍ରକାର ଯାନବାହନର ଆଶ୍ରୟ ନେଇଛି ବର୍ତ୍ତମାନ ବିଭିନ୍ନ ସୁବିଧା ସୁଯୋଗ ବିଭିନ୍ନ ଟେକ୍ନୋଲୋଜି ସାହାଯ୍ୟରେ ନିଆଯାଇପାରୁଛି ଦିନ ଥିଲା ଗୋଟିଏ କାର୍ଯ୍ୟ କରିବା ପାଇଁ ବହୁତ ଲୋକ ଦରକାର ହେଉଥିଲେ କିନ୍ତୁ ବର୍ତ୍ତମାନ ତାକୁ ଟେକ୍ନୋଲୋଜି ସାହାରେ କମ୍ ଦିନରେ କମ୍ ଲୋକଙ୍କୁ ନେଇକରି ଗୋଟିଏ କାର୍ଯ୍ୟ ହୋଇପାରୁଛି ଦିନ ଥିଲା ଗୋଟିଏ ଟ୍ରେନ୍ ଲାଇନ୍ କରିବା ପାଇଁ ହଜାର ହଜାର ଲୋକ ଦରକାର ହେଉଥିଲା କିନ୍ତୁ ବର୍ତ୍ତମାନ ଟେକ୍ନୋଲୋଜିର ବିକାଶ ଯୋଗୁଁ ସେଇଟା ଅତି କମ୍ ସମୟରେ ହୋଇପାରୁଛି ସେମିତି ବିଭିନ୍ନ କ୍ଷେତ୍ରରେ ଆମର ଆଇଟି କ୍ଷେତ୍ରରେ ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନର ପ୍ରଚାର ପାଇଁ ପ୍ରସାର ଯୋଗୁଁ ବିଭିନ୍ନ ପ୍ରକାର ନୂତନ ଯନ୍ତ୍ର ଉଦ୍ଭାବନ କରାଯାଇ ଦୁନିଆକୁ ସରସ ସୁନ୍ଦର କରାଯାଇପାରୁଛି ସେମିତି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇଛି ବିଭିନ୍ନ ପ୍ରକାର ନୂତନ ଜ୍ଞାନକୌଶଳ ଅବଲମ୍ବନ କରିକି ଲୋକମାନଙ୍କର ରୋଗ ଚିକିତ୍ସା କରାଯାଇପାରୁଛି ଆଉ ନିଶ୍ଚିତ ଭାବରେ ବର୍ତ୍ତମାନ ଦୁନିଆ ବିକଶିତ ହୋଇଛି ଆଉ ଲୋକ ମଧ୍ୟ ବହୁତ ଶିକ୍ଷିତ ହୋଇପାରିଛନ୍ତି